ମୋତେ ଯଦି ଭବିଷ୍ୟତରେ ଅନ୍ୟ ଦେଶକୁ ବୁଲି ଯିବାର ସୁଯୋଗ ମିଳେ ନିଶ୍ଚିତ ଭାବରେ ମୁଁ କହିବି ଯେ ମୁଁ ଆମେରିକାକୁ ଯିବି ଏଇଠି ନିଶ୍ଚେ ଗୋଟେ ପ୍ରଶ୍ନ ହବ ଏତେ ଗୁଡ଼ିଏ ଦେଶ ଅଛି ଆପଣ କେଉଁ ଦେଶକୁ ନ ଯାଇକି ଆମେରିକାକୁ କାହିଁକି ପସନ୍ଦ କଲେ ନିଶ୍ଚୟ ଏଟା ଗୋଟେ ବଢ଼ିଆ ପ୍ରଶ୍ନ ଅଛି କିନ୍ତୁ ମୁଁ କହିବି ଆମେରିକାର ଭାରତର ଯେଉଁ ଶାସନ ତାଙ୍କର ଯେଉଁ ଚାଲିଚଳଣି ବହୁତ ବଢିଆ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଆମେରିକା ବି ଏକ ଗଣତନ୍ତ୍ର ରାଷ୍ଟ୍ର ଏବଂ ଆମେରିକାରେ ଉନ୍ନତ ମାନର ସେବା ଏବଂ ଉନ୍ନତ ମାନର ସୁବିଧା ଯାହାକି ଭାରତ ତାକୁ ସବୁବେଳେ ଅନୁସରଣ କରୁଛି ସବୁ ଦୃଷ୍ଟିରେ ଆମେରିକା ଭାରତରୁ ଦୀର୍ଘ ପାଞ୍ଚ ବର୍ଷର ଆଗେ ଆଗେ ଚାଲିଛି ଭାରତ ବର୍ତ୍ତମାନ ସେହି ପରିସ୍ଥିତିରେ ଆସି ପହଞ୍ଚିଗଲାଣି ଆମେରିକା ସହିତ ସମକକ୍ଷ ହେବ ବୋଲି ତେଣୁ ମୁଁ ଭାବୁଛି ମତେ ଯଦି ଯିଏ ପଚାରେ ଯେ ଯେଉଁ ଦେଶକୁ ଯିବ ମୁଁ ତେଣୁ ଆମେରିକାକୁ ପ୍ରଥମେ ଯିବା ପାଇଁ ପସନ୍ଦ କରିବି